ଆମ ଅଞ୍ଚଳରେ ତ ବହୁତ ରହିଛି ସେସବୁ ଦେଖିବା ପାଇଁ ବହୁତ ଲୋକ ବି ଆସନ୍ତି ବାକି ଯେଉଁ ସବୁ ପର୍ଯ୍ୟଟନସ୍ଥଳୀ ରହିଛି ସେଥିରେ ରହିବା ଖାଇବା ପିଇବା ଏସବୁର ସୁବିଧା ନାହିଁ ଭଲ ଭଲ ହୋଟେଲ ଏସବୁ ନାହିଁ ତ ସେମାନେ ଆସିକି ରହିବେ କେଉଁଠି ସେମାନଙ୍କୁ ତ ହୋଟେଲ ଦରକାର ନା ଗୋଟେ ଭଲ ହୋଟେଲ ରହିବା ଦରକାର ଯାହାଫଳରେ ସେମାନେ ଆସିବା ପାଇଁ ଇଚ୍ଛା କରିବେ ଆଉ ଯଦି ଭଲ ରହିବା ପାଇଁ ନଥିବ ଖାଇବା ପାଇଁ ଭଲ ନଥିବ ସେମାନେ ଆସିବା ପାଇଁ ଇଚ୍ଛା ପ୍ରକାଶ କରିବେନି ତ ଏହିସବୁ ରହିଲେ ସେମାନେ ଆସିବା ପାଇଁ ଇଚ୍ଛା ପ୍ରକାଶ କରିବେ ତ ଭଲ ଭଲ ହୋଟେଲ ଖାଇବା ପିଇବାର ବନ୍ଦୋବସ୍ତ କଲେ ଆଉ ରାସ୍ତା ଘାଟ ତ ବହୁତ ଠିକ୍ ଠାକ୍ ଟିକେ ହେଲେ ରାସ୍ତା ଘାଟ ଠିକ୍ ଠାକ୍ ରହିଲେ ଆସିବା ପାଇଁ ସେମାନେ ଇଚ୍ଛା କରିବେ ରାସ୍ତା ଘାଟ ଆମର ଏତେ ଠିକ୍ ଠାକ୍ ନାହିଁ ଏପଟରେ ତ ସେସବୁର ଟିକେ ମରାମତି କଲେ ଭଲ ହବ ହଁ ସେମାନଙ୍କର ସୁରକ୍ଷା ପାଇଁ ଲୋକେ ଆସିବେ ବାହାର ଦେଶରୁ ସେମାନେ ବି ତ ଚାହିଁବେ ନା ଆମର ସୁରକ୍ଷା ଆମେ କେମିତି ଭଲରେ ଖାଇବା ଭଲରେ ବୁଲିବା ତ ସବୁ ଚାହାନ୍ତି ନା ତ ଭଲ ହୋଟେଲଟେ ରହିଲେ ସେମାନେ ଆସିବା ପାଇଁ ଇଚ୍ଛା କରିବେ ହଁ ଏଇଠି ଅଛି ବହୁତ ଜାଗା ଇମାମି ତ କ୍ଷୀରଚୋରା ଗୋପୀନାଥ ମନ୍ଦିର ଏଇସବୁ ଦେଖିବା ପାଇଁ ସବୁ ବାହାର ବାହାର ଦେଶରୁ ଆସୁଛନ୍ତି ବାକି ସେମାନେ ରହିପାରୁନାହାନ୍ତି ଅଳ୍ପ ଆସିକି ସାଙ୍ଗେ ସାଙ୍ଗେ ପଳାଇ ଯାଉଛନ୍ତି ଯାହାଫଳରେ ସେମାନେ ଆଉ ଇଚ୍ଛା କରୁନାହାନ୍ତି ତାଙ୍କର ପରିଶ୍ରମ ବଢ଼ିଯାଉଛି ତ ଏଇସବୁ ହୋଟେଲ ଫୋଟେଲ ରହିଲେ ସେମାନେ ଇଚ୍ଛା ପ୍ରକାଶ କରିବେ ଆସିବା ପାଇଁ